ଓଡ଼ିଶାର ପ୍ରିୟ ଖେଳ ହକି କିନ୍ତୁ ଆଉ କିଏ କାହା ବେଶୀ ଲୋକଙ୍କର କ୍ରିକେଟ ଖେଳ ବେଶୀ ପ୍ରିୟ କ୍ରିକେଟ ଖେଳରେ ଭୟଙ୍କର ଦୃଶ୍ୟ ବି ଅଛି ଭୟଙ୍କର ଦୃଶ୍ୟ ବି ଅଛି ଲୋକମାନେ ବେଟିଂ କରିବା ସମୟରେ ଲୋକମାନେ ଲୋକମାନେ ଖେଲାଡ଼ିମାନେ ବେଟିଂ ସମୟରେ ଆଉଟ୍ ଜନେ ଆଉଟ୍ ଭଲ ଖିଲାଡ଼ି ଆଉଟ୍ ହେଇଗଲେ ଲୋକଙ୍କର ସେତେବେଳେ ଦୁଃଖ ଆସିକି ହୁଏ ସେତେବେଳେ କାହାର ମନ ବି ମନୋରଞ୍ଜନ ବି ଭଲ ଲାଗେ ନାହିଁ କିନ୍ତୁ ସେହି ସମୟରେ ଖେଳାଳି ମାନେ ଛକା କିମ୍ବା ଚାର୍ ମାରିଲେ ମନୋରଞ୍ଜନ ବେଶୀ ଭଲ ଲାଗେ ସେଥିପାଇଁ ଖେଳ ଆମର କ୍ରିକେଟ କ୍ରିକେଟ ଖେଳଟା ପ୍ରିୟ ଖେଳ ସବୁ ଜାଗାରେ କ୍ରିକେଟ କ୍ରିକେଟ କ୍ରିକେଟ କ୍ରିକେଟ ଖେଳରେ ଦୁଇ ଦଳର ଲୋକ ଖେଳନ୍ତି ଇଣ୍ଡିଆ ଆଉ ଅନ୍ୟ ଲୋକ ପାକିସ୍ତାନ ହେଉ ବାଙ୍ଗଲାଦେଶ ହଉ କିନ୍ତୁ ଇଣ୍ଡିଆର ଲୋକ ଜିତିଲେ ଆମର ମନ ବେଶୀ ଭଲ ଲାଗେ ଆଉ ଅନ୍ୟ ଦେଶର ଲୋକ ହାରିଗଲେ ଭଲ ଲାଗେ କ୍ରିକେଟ ଖେଳ ସମୟରେ ଯିଏ ମୋର ପ୍ରିୟ ଖେଳାଳି ସିଏ ଯଦି ଆଉଟ୍ ହେଇଯାଏ ବେଶୀ ଖରାପ ଲାଗେ ସିଏ ଯଦି ବେଶି ଛକା ଚାର୍ କିମ୍ବା ଅନ୍ୟ ରନ୍ ବେଶୀ ହୁଏ ତାହେଲେ ଆହୁରି ବେଶୀ ଭଲ ଲାଗେ ତେଣୁ କ୍ରିକେଟ ଖେଳ ମୋର ମନୋରଞ୍ଜନ ଖେଳ କ୍ରିକେଟ ଖେଳରେ ଯିଏ ହାରିଯିବ ମନ ଦୁଃଖ ଦୁଃଖ ହେବ କିନ୍ତୁ ଜିତି ଗଲେ ମନୋରଞ୍ଜନରେ ଖୁସି ହେବ ତେଣୁ ମୋତେ କ୍ରିକେଟ ଖେଳ ବେଶୀ ଲୋକପ୍ରିୟ ଓଡ଼ିଶାର ଲୋକପ୍ରିୟ ଖେଳ କ୍ରିକେଟ ଖେଳ ଖେଳ ଏମିତି ଜିନିଷ ଯାହା ମନରେ ପସି ଯାଏ ସେ ଆଉ ବାହାରି କରିବା ଅନେକ କଷ୍ଟକର ତେଣୁ ଖେଳ ପ୍ରିୟ ଖେଳ